ଆଗେ ମୋବାଇଲ୍ ନଥିଲା ଚିଠି ମଧ୍ୟମରେ ଯେଉଁ ଯେଉଁ ଯାଉଥିଲା ଚିଠି ସେଥିପାଇଁ ସମୟ ଲାଗୁଥିଲା ବର୍ତ୍ତମାନ ମୋବାଇଲ୍ ହେବା ଦ୍ୱାରା ଖୁବ କମ ସମୟ ଭିତରେ ପ୍ରତ୍ୟେକ ଲୋକଙ୍କ ସହିତ ଆମେ ଯୋଗାଯୋଗ କରିପାରୁଛୁ ମୋବାଇଲ୍ ମାଧ୍ୟମରେ ରାସ୍ତାଘାଟ ମଧ୍ୟ ଆମେ ଜାଣିପାରୁଛୁ ଯଦି କୌଣସି ଜାଗାକୁ ଆମେ ଯାଉଛୁ କିଛି ଅଡ୍ରେସ୍ ନାହିଁ ମୋବାଇଲ୍ ମାଧ୍ୟମରେ ତାହା ମଧ୍ୟ ସେ ଆମକୁ ଠିକ ଅନୁସାରେ ବାଟ ଦେଖେଇଦେଉଛି ମୋବାଇଲ୍ ମଧ୍ୟମରେ ଟଙ୍କା ପଇସା ମଧ୍ୟ ଦିଆନିଆ ହେଉଛି ଏଥିରେ କୌଣସି ଅସୁବିଧା ମଧ୍ୟ କିଛି ହେଉନାହିଁ ଆକାଉଣ୍ଟରେ କେତେ ପଇସା ଅଛି ମୋବାଇଲ୍ ମାଧ୍ୟମରେ ତାହା ମଧ୍ୟ ଆମେ ଜାଣିପାରୁଛୁ ମେସେଜ ପଳେଇଆସୁଛି ବା ପଇସା ମଧ୍ୟ ମୋବାଇଲ୍ ମାଧ୍ୟମରେ ଅନ୍ୟ ପାଖକୁ ପଠେଇ ପାରୁଛୁ ତେଣୁ ଏହି ଜିନିଷ ଆମକୁ ବହୁତ ଭଲ ଲାଗୁଛି